ହ୍ୟାଲୋ ଆଜ୍ଞା ମୋର ବହି ଦରକାର ଥିଲା ହଁ ଫାଇଭ୍ ଯାଏଁ ଟେନ୍ଥ୍ ପର୍ଯ୍ୟନ୍ତ ଦରକାର ଥିଲା ଶହେଟା ଦରକାର ଆଉ ଯେଉଁ ହଁ ଇଂରାଜୀ ଶିକ୍ଷାଗୁଡ଼ିକ ଅଛି ପିଲା ଛୁଆମାନେ ପଢ଼ୁଛନ୍ତି ସେଇଟା ଦରକାର ତିରିଶଟା ହଁ ଆଉ ଦର ହଁ ମୋର ତ ଗୋଟେ ସପ୍ତାହ ଭିତରେ ଦରକାର ଅଛି ଆଉ ହଉ ରେଟ୍ କେତେ ପଡ଼ିବ କି ହଁ ହଁ ଡିସ୍କାଉଣ୍ଟ୍ କେତେ ଅଛି ହଁ ମୁଁ ସବୁଦିନ ନେବି ହେଲେ ଟିକେ ଡିସ୍କାଉଣ୍ଟ୍ ଦରକାର ଥିଲା ହଁ ଠିକ୍ ଅଛି ହେଲେ ଶହେ ତିରିଶିଟା କେତେବେଲେ ପଠାଇବେ ହଉ ଠିକ୍ ଅଛି ତାଙ୍କ ହାତରେ ପଇସା ଦେଇଦେବି ହଉ ଦେଖି ଦେଖିକି ଟିକେ ପଠାଇଦେବେ ବହିଗୁଡ଼ିକ ପଇସା ହଁ ଫାଇଭ୍ ସିକ୍ସ୍ ସେଭେନ୍ ଏଇଟ୍ ନାଇନ୍ ଟେନ୍ଥ୍ ପାଞ୍ଚ୍ କ୍ଲାସ୍ ଯାଏ ଶହେ ତିରିଶି ଶହେ ତିରିଶିଟା ଯାଏ ପଠାଇ ଦେବେ ହଁ ତା'ହେଲେ ବି ଅଧିକ ହେଇଯାଉଛି ହଁ ହେଲେ କଣ୍ଟିନିୟୁ ଆପଣଙ୍କ ପାଖରୁ ବହି ଆନିବି ତ ସେଥିପାଇଁ ଟିକେ ଯଦି ଆଉଥରେ ଯଦି ଟିକେ ଡିସ୍କାଉଣ୍ଟ୍ ଯଦି ହେବ ଭଲ ହେଇଥାନ୍ତା ତିନି ହଜାର ପାଞ୍ଚଶହ ହେଲେ ଭଲ ହେଇଥାନ୍ତା ହଁ ହଉ ଠିକ୍ ଅଛି ହେଲେ କେ କେତେ ତାରିଖ ପଠାଇବେ ହଉ ଠିକ୍ ଅଛି